ମୁଁ ଦଶରୁ ଦଶ ଲକ୍ଷ୍ୟ ଭିତରେ ପାଞ୍ଚୋଟି ସଂଖ୍ୟା କହିପାରିବି ତିନିଶହ ସତେଇଶ ସାତ ହଜାର ଚାରିଶହ ପଚିଶ ଚବିଶ ହଜାର ତିନିଶହ ଅଠର ପାଞ୍ଚ ଲକ୍ଷ ଚଉଦ ହଜାର ସାତଶହ ବୟାଳିଶ ଆଠ ଲକ୍ଷ ପଚିଶ ହଜାର ଚାରିଶହ ବାଇଶ